ଦାରିଦ୍ର ହେଉଛି ଗରିବର ଚିରାଚରିତ ବନ୍ଧୁ ସଦା ସର୍ବଦା ରୋଗ ବାର୍ଦ୍ଧକ୍ୟ ଦାରିଦ୍ରତା ପିଛା ଛାଡ଼ି ନ ଥାଏ ଅଶିକ୍ଷିତ ଅନ୍ଧବିଶ୍ଵାସ ଅକ୍ଷମତା ଯୋଗୁଁ ମଧ୍ୟ ସେମାନେ ବିଭିନ୍ନ ସ୍ଵାସ୍ଥ୍ୟ ସେବାକୁ ଆଦରି ପାରିନଥାନ୍ତି ତେଣୁ ଗ୍ରାମୀଣ ସ୍ତରରେ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରି ସେମାନଙ୍କୁ ଶିକ୍ଷା ଦିଆଯାଉଛି ସରକାରଙ୍କ ତରଫରୁ ବିଭିନ୍ନ ସୁବିଧା ତଥା ବି ଏସ କେ ୱାଇ ପ୍ରଧାନମନ୍ତ୍ରୀ ସ୍ଵାସ୍ଥ୍ୟ ସେବା ଯୋଜନା ରାସନ୍ କାର୍ଡ଼ରେ ମାଗଣା ଚିକିତ୍ସା ପରୀକ୍ଷା ସୁବିଧା ଇତ୍ୟାଦି ମିଳିପାରୁଛି ବଡ଼ ବଡ଼ ମେଡ଼ିକାଲକୁ ମଧ୍ୟ ସେମାନଙ୍କୁ ପ୍ରେରଣ କରାଯାଉଛି ଏହାକୁ ଅଧିକ ସହଜ ଏବଂ ସୁଲଭ କରିବା ପାଇଁ ଗ୍ରାମ ସ୍ତରରେ ଏକ ସଚେତନତା ଶିବିର କରି ତାଲିମ ପ୍ରାପ୍ତ ଅଧିକାରଙ୍କ ଦ୍ୱାରା ସ୍ଵାସ୍ଥ୍ୟ କର୍ମକର୍ମୀଙ୍କୁ ତାଲିମ ଦେଇ ଲୋକମାନଙ୍କୁ ସୁବିଧା ବିଷୟରେ ସଚେତନ ଦିଆଯାଇ ପାରନ୍ତା